ମୁଁ ମୋର ପ୍ରଥମ ଉତ୍ପାଦଟିକୁ ଆବେଦନ କରୁଥିଲି ସେହି ସମୟରେ ମୁଁ ସେହି ଉତ୍ପାଦଟି ବହୁତ ଭଲ ରକମର ଥିଲା ତେଣୁ ମୁଁ ମୋର ଉତ୍ପାଦଟିକୁ ପାଇ ନିଜେ ଖୁସି ଅଛି ଏବଂ ଉତ୍ପାଦଟିର ବହୁତ ଅବସ୍ଥା ବହୁତ ଭଲ ଥିଲା ଜିନିଷଟି ବହୁତ ଭଲ ଥିଲା ତ ମୁଁ ସେହି ଜିନିଷଟିକୁ ପାଇକି ବହୁତ ଖୁସି ଅଛି ଏବଂ ମୋର ଯାହା ଦରକାର ଥିଲା ଯେମିତି ମୁଁ ପସନ୍ଦ କରୁଥିଲି ଠିକ୍ ସେମିତି ଜିନିଷଟିକୁ ମୁଁ ପାଇଲି ପାଇକି ମୁଁ ବହୁତ ଖୁସି ଅଛି କାହାରି କୌଣସି ଭୁଲ ଭ୍ରାନ୍ତି କିମ୍ବା ନଷ୍ଟ ମୁଁ ପାଇନାହିଁ ଯାହା ମୋର ଦରକାର ଥିଲା ମୋ ହିସାବରେ ମୁଁ ଯାହା ଆବେଦନ କରୁଥିଲି ମୁଁ ଯେମିତି ଭାବିଲି ଠିକ୍ ସେମିତି ହିଁ ପାଇଲି ଅସୁବିଧା କିଛି ନାହିଁ